ଓଡ଼ିଶା ରାଜ୍ୟରେ ଆଗରେ ଅନେକ ନୃତ୍ୟ ଯାହାକି ନାଟକ ମଧ୍ୟ ହେଉଥିଲା ଏହି କିଛି ଗତ ଏହି କିଛି ଦୁଇ ତିନି ବର୍ଷ ହେଲା ସେସବୁ ନୃତ୍ୟ ସବୁ ବଦଳି ଗଲାଣି ଆଗରେ ଯେପରି ଭାବରେ ସଂସ୍କାର ଏବଂ ଭଲ ନୃତ୍ୟ ସବୁ ଦେଖିବାକୁ ମିଳୁଥିଲା ଏବେ ସେହିପରି ନୃତ୍ୟ ଆଉ ଦେଖିବାକୁ ମିଳୁନାହିଁ ଆଉ ଅନେକ ଜାଗାରେ ଅଶ୍ଲିିଳ ଭାବରେ ମଧ୍ୟ ନୃତ୍ୟ ନାଚ ବି ନାଚୁଛନ୍ତି ଯାହାକି ଲୋକ ତାହାର ମଜା ମଧ୍ୟ ନେଉଛନ୍ତି ଅନେକ ଲୋକ ନୃତ୍ୟ କିମ୍ବା ଅନେକ ଜାଗାକୁ ଯାଇ ବୁଲିଥାନ୍ତି ନୃତ୍ୟ ଯାହାକି ନୃତ୍ୟ ସବୁଙ୍କର ଗାଁରେ ଜଣଙ୍କର ବାହାଘର ହେଲେ ମଧ୍ୟ ନୃତ୍ୟ ହେଇଥାଏ କିମ୍ବା ନାଚ କିମ୍ବା ଢେମସା କ'ଣ ବି ହେଇଥାଏ ନୃତ୍ୟ ଓଡ଼ିଶାରେ ନୃତ୍ୟ ଓଡ଼ିଶା ନୃତ୍ୟ ଭାବରେ ମଧ୍ୟ ପରିଚିତ ଅନ୍ୟ ଜାଗାରେ ସମ୍ବଲପୁର କଟକ ଆଦି ଜାଗାର ନୃତ୍ୟ ଅନେକ ଜାଗାରେ ପ୍ରଚୁର ଭାବରେ ଲୋକେ ଜାଣିଛନ୍ତି ମଧ୍ୟ ଏହାକୁ ସବୁ ଓଡ଼ିଶା ନୃତ୍ୟ ଭାବରେ ମଧ୍ୟ ପରିଚିତ ଆଉ ଓଡ଼ିଶା ନୃତ୍ୟ ଯାହାକି ବହୁତ ଜାଗାରେ ଲୋକ ପସନ୍ଦ ମଧ୍ୟ କରନ୍ତି ସେଇ ନୃତ୍ୟ ଆଗରେ ବହୁତ ସଂସ୍କାର ଏବଂ ବହୁତ ଭଲ କିମ୍ବା ବହୁତ ଭଲ ଥିଲା